କୋରାପୁଟ ସହର କି କୋରାପୁଟ ଜିଲ୍ଲା ହେଉଛେ ଓଡ଼ିଶାର ସବୁଠାରୁ ସୁନ୍ଦର ଜିଲ୍ଲା ଓ ଭାରତର ଦ୍ୱିତୀୟତମ କାଶ୍ମୀର ବୋଲି ବି କୁହାଯାଏ କୋରାପୁଟରେ ପ୍ରତ୍ୟେକ ଜାଗାରେ କ୍ରିକେଟ ଖେଳ ଦେଖିବାକୁ ମିଳେ ମନୋରଞ୍ଜନ ପାଇଁ ଆମର ଗୋଟିଏ ସମାଜ ଅଛି ଯେଉଁ ସମାଜକୁ ଦୂରୁଆ ସମାଜ କୁହାଯାଏ ସେଇମାନଙ୍କର ଭଲ ନୃତ୍ୟ ନାଚ ଆଉ କୋରାପୁଟର ସବୁଠାରୁ ଭଲ ଜିନିଷ ହେଉଛି କୋରାପୁଟରେ ବହୁତ ପ୍ରକାର ଭାଷା ଅଛି ଯେଉଁ ଭାଷାରେ ଓଡ଼ିଆ ଭାଷା ଅଛି ପରଜା ଭାଷା ଅଛି ଭୂମିଆ ଭାଷା ଅଛି ଆଉ କୋରାପୁଟରେ ଦେଶିଆ ହେଉଛି ସବୁଠାରୁ ଭଲ ଭାଷା ଆଉ ସେଇ ଦେଶିଆରେ ହିଁ ପ୍ରାୟ ଗୀତ ଚାଲେ ଆଉ କ୍ରିକେଟ୍ ଖେଳ କୋରାପୁଟରେ ଜୟପୁରରେ ଏସବୁ ଜାଗାରେ ବହୁତ ଫିଲ୍ଡ ଅଛି ଷ୍ଟାଡ଼ିୟମ୍ ଅଛି ମେନ୍ ଷ୍ଟାଡ଼ିୟମ୍ କୋରାପୁଟ ମେନ୍ ଷ୍ଟାଡ଼ିୟମ୍ କ୍ରିକେଟ୍ ଖେଳ ହୁଏ ଜୟପୁର ଷ୍ଟାଡ଼ିୟମ୍ କ୍ରିକେଟ୍ ଖେଳ ହୁଏ ବୋଇପାରଗୁଡ଼ା ମିନି ଷ୍ଟାଡ଼ିୟମ୍ ଏଇସବୁ ଷ୍ଟାଡ଼ିୟମ୍ରେ କ୍ରିକେଟ୍ ଖେଳ ହୁଏ ଆଉ ମଲ୍ ଜୟପୁରରେ ଏସ୍ଆର୍ ମଲ୍ ଅଛି କୋରାପୁଟରେ ମଲ୍ ଅଛି ଦାମୋଞ୍ଜଡ଼ିରେ ମଲ୍ ଅଛି ସବୁ ଜାଗାରେ ମଲ୍ ଅଛି ଆଉ ପ୍ରତ୍ୟେକ ବର୍ଷ ଆନୁଆଲ୍ ସ୍ପୋର୍ଟସଟି ପାଳନ ହୁଏ କୋରାପୁଟରେ କବାଡ଼ି ଖୋଖୋ ଭଲିବଲ ରନିଙ୍ଗ ଏଟ୍ସେଟ୍ରା ଏହା ହେଉଛି କୋରାପୁଟରେ ସବୁ ଖେଳ ଇତ୍ୟାଦି ଅଛି